କ୍ରୀଡ଼ାକୁ ପ୍ରସନ୍ନ କରିବା ପାଇଁ ସରକାର ଅଧିକ ଅର୍ଥ ଖର୍ଚ୍ଚ କରିବା ଉଚିତ୍ ଏବଂ ଅଧିକ ପାଣ୍ଠି ଦେବା ମଧ୍ୟ ଉଚିତ୍ କାହିଁକିନା ଯେତେବେଳେ ପର୍ଯ୍ୟନ୍ତ ଆମ କ୍ରୀଡ଼ା ଭିତ୍ତମାନେ ଉତ୍ସାହିତ ନହେବେ ତାଙ୍କୁ ତାଙ୍କ ପଛରେ ପାଣ୍ଠି ଖର୍ଚ୍ଚ କରାନଯିବ ସେତେବେଳେ ସେତେବେଳେ ପର୍ଯ୍ୟନ୍ତ ଆମ ଦେଶକୁ ଓଲମ୍ପିକ୍ରେ କିମ୍ବା ଅନ୍ୟ କୌଣସି ଇଭେଣ୍ଟ୍ରେ ଗୋଲ୍ଡ ଫୁଲ୍ ମିଳିବା କିମ୍ବା ବ୍ରୋଞ୍ଜ୍ ସିଲଭର୍ ମିଳିବା ମୁସ୍କିଲ୍ ହେଇଯିବ ଏବଂ ଯେତେବେଳେ ପର୍ଯ୍ୟନ୍ତ ସେମାନେ ମେଡ଼ାଲ୍ ନଜିତିବେ ଆମ ଦେଶର ନାମ ଗୌରବ ହେବ ନାହିଁ ଏବଂ ସେଥିପାଇଁ ପାଣ୍ଠି ଖର୍ଚ୍ଚ ଅର୍ଥ ଖର୍ଚ୍ଚ କରିବା ବହୁତ ବଡ଼ କଥା ଏବଂ ବହୁତ ଭଲ କାମ ଆଉ ମତେ ଯଦି ସୁଯୋଗ ମିଳେ ତା'ହେଲେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି କରିବା ପାଇଁ କିଛି ନହେଲେ ଆମେ ନ୍ୟାସନାଲ୍ କିମ୍ବା ଷ୍ଟେଟ୍ ଲେଭେଲ୍ର କିମ୍ବା ଡିଷ୍ଟ୍ରିକ୍ ଲେଭେଲ୍ର ସବୁ ପ୍ଲେୟର୍ ମାନଙ୍କୁ ଗୋଟେ ଗୋଟେ ସରକାରୀ କ୍ଷେତ୍ରରେ ଯଦି ଚାକିରୀର ବ୍ୟବସ୍ଥା କରାଯାଏ ତା'ହେଲେ କ୍ରୀଡ଼ାଭିତ୍ତ ମାନେ କିମ୍ବା ଯୁବଗୋଷ୍ଠୀ ମାନେ ଉତ୍ସାହିତ ହେବେ ଏବଂ କ୍ରୀଡ଼ା ପ୍ରତି ଆକର୍ଷିତ ହେବେ